ମୋ ନାଁ ଅର୍ଣ୍ଣପୂର୍ଣ୍ଣା ସାହୁ ମୋତେ ଏକତିରିଶ ବର୍ଷ ମୁଁ ଏ ଆ ଆଲିହିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିଛି ମୋ ଗାଁ ନାଁ ଆଲିହିଆ ମୁଁ ଷଷ୍ଠରୁ ଅଷ୍ଟମ ଯାଏଁ ନୂଆପଦା ଉପ୍ରା ବିଦ୍ୟାଳୟରେ ପଢ଼ିଅଛି ତାହାପରେ ମୁଁ ମୋର ନବମ ଦଶମ ଶ୍ରେଣୀକୁ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଧନୁଷରରେ ପଢ଼ିଅଛି ତା'ପରେ ମୁଁ ଭି ଏନ୍ ଅଟୋନୋମସ୍ କଲେଜ୍ରେ ମୋର ପ୍ଲସ୍ ଟୁ ପଢ଼ିଥିଲି ସେଠାରୁ ଆସିବା ପରେ ମୁଁ ମାଁ ତାରିଣୀ ଡିଗ୍ରୀ ମହାବିଦ୍ୟାଳୟରେ ମୋର ପ୍ଲସ୍ ଥ୍ରୀ ତିନି ବର୍ଷ ସାରିଥିଲି ସେଠାରେ ପ୍ଲସ୍ ଥ୍ରୀ ସାରିବାପରେ ମୁଁ ଆଉ କିଛି କୌଣସି କାର୍ଯ୍ୟରେ ନିହିତ ନଥିଲି ମୁଁ ଘରେ ମା'ଙ୍କୁ ସାହାଯ୍ୟ କରୁଛି ଏବଂ ଘରେ ସମସ୍ତଙ୍କର ଦାୟିତ୍ୱ ବୁଝୁଛି ଏବଂ ଘରେ ସମସ୍ତଙ୍କ ସେବା ଯତ୍ନ କରୁଛି ମୋର କିଛି ଆଶା ଅଛି ମୁଁ ଜୀବନେ କିଛି କରିବାର ଲକ୍ଷ୍ୟ ଅଛି ହେଲେ ମୁଁ କିଛି ଅସୁବିଧା ପାଇଁ ସେସବୁ କରିପାରିନି କିନ୍ତୁ ଆଗାମୀ ସମୟରେ ମୁଁ ସେସବୁ କରିବି ବୋଲି ମୋର ଆଶା ଏବଂ ମୋର ବିଶ୍ୱାସ ସେଥିପାଇଁ ମୁଁ ମଧ୍ୟ କାର୍ଯ୍ୟ କରୁଛି ଘରେ ବସି ପଢ଼ାପଢି ମଧ୍ୟ କରୁଛି ଆଗକୁ ମୁଁ ଯେମିତି ଭଲ କରିବି ମୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବି ସେଥିପାଇଁ ମୁଁ ମଧ୍ୟ ଜାରି ରଖିଛି ମୋର ପ୍ରଚେଷ୍ଟା ଜାରି ରଖିଛି